ମୁଁ ପ୍ରଥମଥର ପାଇଁ ମଟନ ରୋଷେଇ କରିଥିଲି ମଟନ କେମିତି ଲାଗିବ ତାହା ଜାଣିନଥିଲି ମଟନରେ ମସଲା ଏବଂ ଲୁଣ ଠିକ ହୋଇଥିବ କି ନାହିଁ ସେଥିପାଇଁ ବହୁତ ଡର ମଧ୍ୟ ଲାଗୁଥାଏ ସେଥିପାଇଁ ମୁଁ ମୋର ସାଙ୍ଗଙ୍କୁ ଫୋନ କଲ କରି ମଟନ କିପରି ରୋଷେଇ ହେବ ସେ ବିଷୟରେ ବୁଝିଥିଲି ଏବଂ ମଟନରେ କଣ କଣ ସାମଗ୍ରୀ ଦରକାର ସେ ବିଷୟରେ ସେ ମୋତେ ଠିକ୍ ଭାବରେ ବୁଝାଇଥିଲେ ତାଙ୍କ କହିବା ଅନୁସାରେ ମୁଁ ମଟନରେ ମିଟ୍ ମସଲା ଗରମ ମସଲା ଇତ୍ୟାଦି ପକାଇ ମଟନ ରୋଷେଇ କରିଥିଲି ତା'ପରେ ମୁଁ ମଟନ ରୋଷେଇ କରିବା ପରେ ବହୁତ ସ୍ଵାଦିଷ୍ଟ ହୋଇଥିଲା